ଆପଣ ଆପଣଙ୍କ ଚାରିପାଖରେ ଥିବା ପାଞ୍ଚ ଜଣଙ୍କ ନାମ କହିପାରିବେ କି ଡ଼ୋଲାମଣିି ସିଂ ଠାକୁର ରାଜେନ୍ଦ୍ର ବେହେରା ଜିତେନ୍ଦ୍ର ବେହେରା ପୁଞ୍ଜି ଧୀରେନ୍ଦ୍ର ବେହେରା ମେଘ ନାୟକ ମନିକେତନ ନାଏକ ଏ ହେଉଛୁ ପାଞ୍ଚ ଜଣ ପାଞ୍ଚ ଛଅ ଜଣ ସାଙ୍ଗଙ୍କ ନାମ